ଆମ ଘରରେ ନିଜ ଶାଢ଼ୀ ମଧ୍ୟରେ ଗୋଟିଏ ଘରେ ପୂଜା କରିଥାଉ ଆଉ ଯେଉଁ ଯେମିତିକି ଗେଟ ମଧ୍ୟରେ ଲାଗିଥିବା ଗେଟ୍ ଝାଲର ମଧ୍ୟ ବନାଇଥାଉ ଆଉ ଚୁଡ଼ିରେ ମଧ୍ୟ ଯୋଉଁ କାନ୍ଥରେ ଲଗାଇବା ପାଇଁ ଡିଜାଇନ୍ ଡିଜାଇନ୍ ସେଇଟା ବି ମଧ୍ୟ କରିଥାଉ

ଆଉ ଘର ପ୍ରସ୍ତୁତି କରିବା ପାଇଁ ନିଜେ ହାତରେ ଗୁନ୍ଥି ଥିବାରେ ନେଟରେ ନେଟ୍ ଆସେ ସେଥିରେ ଉଲରେ ମଧ୍ୟ ନିଜ ହାତରେ ଗୁନ୍ଥିଥାଉ